କନ୍ଧମାଳ ଜିଲ୍ଲାରେ ଲୋକମାନେ ଦୈନିକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାହାକି ହେଲା ନେଟୱାର୍କ ଅଭାବ ନେଟୱାର୍କ ଅଭାବ ଦ୍ଵାରା ସେମାନେ ତାଙ୍କ ସମ୍ପର୍କୀୟ ସହିତ ଯୋଗାଯୋଗ କରିପାରନ୍ତି ନହିଁ କିମ୍ବା କୌଣସି ଘରେ କୌଣସି ମହିଳା ବା କୌଣସି ବୃଦ୍ଧ ଦେହ ଖରାପ ହେଲେ ସେମାନେ ଫୋନ କରି ଆମ୍ବୁଲାନ୍ସ ମଧ୍ୟ ଡାକି ପାରନ୍ତି ନାହିଁ ନେଟୱାର୍କ ଅଭାବ ଦ୍ଵାରା ଆହୁରି ପାନୀୟ ଜଳ ପାନୀୟ ଜଳ ହେଉଛି ଆମର ମେନ୍ ଯାହାକି ଆମ ଗାଁ ଗହଳିରେ ଗୋଟିଏ ହିଁ ନଳକୂଅ ଥାଏ ସେହି ନଳକୂଅଟା ବ୍ୟବହାର ସମସ୍ତେ କରିବା ପାଇଁ ବହୁତ ପାଞ୍ଚଶହ ଛଅଶହ ଲୋକ ଥାନ୍ତି କିନ୍ତୁ ସେ ଗୋଟିଏ ନଳକୂଅରେ ସେମାନେ ଚଳିପାରନ୍ତି ନାହିଁ ତା'ପରେ ଯେତେବେଳେ ଖରା ଟାଇମ୍ ପଳାଇ ଆସେ ସେତେବେଳେ ସେମାନେ ପାଣି ଯେତେବେଳେ ଶୁଖିଯାଏ ବା ନଳକୂଅ ନ ଆସେ ବା ନଳକୂଅ ଖରାପ ହୋଇଯାଏ ତ ସେତେବେଳେ ସେମାନେ ଝରଣା କିମ୍ବା କୌଣସି କ୍ଷେତ କୌଣସି ନାଳରେ ଯେତିକି ବି କମ ପାଣି ଥାଏ ସେଟା ଆଣି ସେମାନେ ଚଳି ଯାଆନ୍ତି ଆଉ ନେତାମାନେ ଯେତେବେଳେ ଇଲେକ୍ସନ ଥାଏ ସେତେ ଟାଇମ୍ରେ ଲୋକମାନଙ୍କୁ ଘର କୌଣସି ଭତ୍ତା କୌଣସି ବିଭିନ୍ନ କାମ କରିବା ପାଇଁ ସେମାନେ ମିଛ କଥା କହି ସେମାନଙ୍କୁ ତାଙ୍କ ଆଡ଼କୁ ଟାଣି ନିଅନ୍ତି ବା କୌଣସି ପଇସା ଲୋଭ ଦେଖାଇ ସେମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ନିଜ ଅତ୍ୟା ରଖନ୍ତି ଯାହା ଦ୍ଵାରାକି ସେମାନେ କହି ସେମାନଙ୍କ ଠାରୁ ଭୋଟ ନେଇଯାଆନ୍ତି ଆଉ ନିଜେ ବିଜେତା ହୋଇଯାଆନ୍ତି ଆଉ ସେମାନେ ଯେଉଁମାନେ ଭୋଟ ଦିଅନ୍ତି ସେମାନେ ନିଜେ ଭୋଟ ସିନା ଦେଇ ଦିଅନ୍ତି କିନ୍ତୁ ସେମାନେ କୌଣସି ସୁବିଧା ସୁଯୋଗ ପାଇପାରନ୍ତି ନାହିଁ